ମୁଁ କିଣିଥିବା ସାବୁନ ଗୁଟିର ଖରାପ ଗୁଣଗୁଡ଼ିକ ହେଉଛି ସେ ଲଗାଇଲାପରେ ଦେହ କୁଣ୍ଡାଇ ହେଉଛି ବିରିବିରି ହୋଇ ବାହାରିପଡ଼ୁଛି ରୁଖାରୁଖା ଲାଗୁଛି ବାସ୍ନା ମଧ୍ୟ ତା'ର କମି କମି ଯାଉଛି ପ୍ୟାକେଟଟା ତା'ର ଦେଖିବାକୁ ଏମିତି ଖୋଲା ଥିଲା